ହଁ ସରକାରଙ୍କୁ ମୁଁ ସ୍ଥାନୀୟ ପ୍ରତିନିଧି ବିଷୟରେ କିଛି କହି ପାରିବି ଆମ ସ୍ଥାନୀୟ ପ୍ରତିନିଧି ହେଲେ ଆମ ବିଧାୟକ ସୁରେନ୍ଦ୍ର ରାଉତରାୟ ଯେ ବିରୋଧୀ ଦଳର ନେତା ଭାବେ ଜୟ ଯୁକ୍ତ କରିଛନ୍ତି ସେ ବହୁତ ପୁରୁଣା ନେତା ବହୁତ ବୟସ୍କ ଲୋ ମଧ୍ୟ ଅଟନ୍ତି ସେ ଅନ୍ୟର ସୁବିଧା ଅସୁବିଧା ବିପଦରେ ମଧ୍ୟ ଠିଆ ହୋଇଥାନ୍ତି ସେ ନିଜର ସାଧାରଣ ଜୀବନ ବ୍ୟତୀତ କରିଥାନ୍ତି ସେ ଆମର ଜଟଣୀ ପାଇଁ ବହୁତ କିଛି କରିଛନ୍ତି ଯେପରିକି ରାସ୍ତା ଘାଟ କାମ କରିବା ଲୋକଙ୍କ ପାଇଁ ପାନୀୟ ଜଳର ସୁବିଧା କରିବା ଘରେ ଘରେ ପା ପାଣି ପାଇପ୍ ର ସୁବିଧା କରିବା ସେ ଲୋକ ଗରିବ ଲୋକମାନଙ୍କ ବିପଦରେ ଠିଆ ହେବା ତାଙ୍କୁ ଯେକୌଣସି କାମରେ ଡାକିଲେ ମଧ୍ୟ ସେ ଆସି ଆମ ସୁବି ଅସୁବିଧାରେ ଆସିକି ଠିଆ ହୋଇଥାନ୍ତି ସେ ଜଟଣୀର ଅସୁବିଧା ବିଷୟରେ ସରକାରଙ୍କ ନିକଟକୁ ଆବେଦନ ମଧ୍ୟ କରିଥାନ୍ତି ସେଥିପାଇଁ ଆମ ଆମେ ତାଙ୍କ ତାଙ୍କ କାମରେ ଅନୁପ୍ରାଣିତ ହୋଇଛୁ ସେ ଆମର ଭଲ ବିଧାୟକ ଅଟନ୍ତି